ଆମ ଚାରି ପାଖରେ ଥିବା ପାଞ୍ଚ ଜଣଙ୍କ ନାମ ହେଉଛି ସୁହାନୀ ଦାସ ଅଙ୍କିତା ମହାନ୍ତି ଐଶୋରଇୟା ଭୋଳ ରିନାମଣି ବେହେରା ଏବଂ ସୁଭାଷ ଚନ୍ଦ୍ର ମହାପାତ୍ର